ନବରଣପୁର ଜିଲ୍ଲାରେ ମୁଖ୍ୟ କୃଷିଜାତୀୟ ଦ୍ରବ୍ୟ ଏବଂ କୃଷି ଅଭ୍ୟାସ ହେଉଛି ଫସଲ ଯେଉଁଟାକି ଧାନ ଉତ୍ପାଦନ ଅଧିକ ମାତ୍ରାରେ ହେଉଛି ଏବଂ ସେଠାକାର ପ୍ରାଧାନ୍ୟ କୃଷିଜାତୀୟ ଦ୍ରବ୍ୟ ହେଉଛି ଧାନ